ହଁ ଆମ ଅଞ୍ଚଳର ଲୋକମାନେ ଜମି କ୍ରୟ ବିକ୍ରୟ ସମୟରେ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ଯେପରିକି ସେଠାରେ କିଛି ଆଇନ ଗତ ସମସ୍ୟା ଜମିର ଠିକ ମୂଲ୍ୟ ନ ପାଇବା ଏବଂ ତହସିଲ ଅଫିସର ମାନଙ୍କ ସହିତ ଯୋଗାଯୋଗର ବ୍ୟବସ୍ଥା ନଥିବା ଇତ୍ୟାଦିରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାହା ଫଳରେ ଏଠାକାର କିଛି ବେପାରୀ ଲୋକମାନେ ଜମିର ଉପଯୁକ୍ତ ମୂଲ୍ୟ ନ ଦେଇ ଲୋକମାନଙ୍କୁ ଠକି କମ ମୂଲ୍ୟରେ ଜମି କୁ କ୍ରୟ କରି ସେମାନେ ଅଧିକ ଟଙ୍କାରେ ବିକ୍ରୟ କରି ଲାଭବାନ ହୋଇଥାନ୍ତି ପ୍ରକୃତର ଜମିର ମାଲିକ ଠିକ ମୂଲ୍ୟ ନ ପାଇଥିବାରୁ ସେ ବହୁତ ଦୁଃଖ କଷ୍ଟ ଅନୁଭବ କରେ ଏହା ସମାଜ ପାଇଁ ଗୋଟିଏ ଅମଙ୍ଗଳ କାର୍ଯ୍ୟ